ଯେତେବେଳେ ଆମେ ଅଧିକ ଦିନ ପାଇଁ ବାହାରକୁ ଯିବାକୁ ପଡ଼େ ସେତେବେଳେ ଆମ ଗଛଗୁଡ଼ିକ ଆମେ ବାଉଣ୍ଡରୀ ବାହାରଠୁ ଭିତରକୁ ଆଣିଥାଉ ସେଗୁଡ଼ିକୁ ଗୋଟେ ସାଇଜ୍ରେ ସଜାଡ଼ିକି ରଖିଥାଉ ଆଉ ସେଗୁଡ଼ିକୁ ପାଣି ଦେଇକି ବାହାରକୁ ଯାଇଥାଉ ଆଉ ସେଗୁଡ଼ିକର ଯତ୍ନ ପାଇଁ ଆମେ ଗୋଟିଏ ମାଳିକୁ ରଖିଛୁ ସିଏ ହିଁ ଯତ୍ନ ନେଇଥାଏ ଆଉ ସେ ମାଳିକୁ ଆମେ ମାସକୁ ମାସ ଦରମା ବି ଦେଇଥାଉ ଆଉ ସେ ସିଏ ହିଁ ସେ ଗଛ ଗୁଡ଼ିକର ଯତ୍ନ କରିଥାଏ କାହିଁକିନା ଆମ ଘରେ ବହୁତ ପ୍ରକାର ଗଛ ରହିଛି ଯେମିତି ବହୁତ ପ୍ରକାର ଫୁଲ ଗଛ ରହିଛି ଏବଂ ବହୁତ ପ୍ରକାର ଆମ୍ବ ଗଛ ବି ରହିଛି ବହୁତ ପ୍ରକାର ପନିପରିବା ଗଛ ବି ରହିଛି ଯେମିତି ଡାଳିମ୍ବ ଗଛ ରହିଛି ଡ୍ରାଗନ ଫ୍ରୁଟ୍ ଗଛ ରହିଛି ଆଉ ବହୁତ ପ୍ରକାର ଗୋଲାପ ଗଛ ବି ଅଛି ଆଉ ବହୁତ ପ୍ରକାର ଗେଣ୍ଡୁ ଫୁଲ ଗଛ ବି ଅଛି ଆଉ ଏହିସବୁ ଗଛର ଯତ୍ନ ଆମେ ଆମ ଆମ ଘରଲୋକ ନେଇ ପାରୁନାହାନ୍ତି ତ ସେଇ ସେଥିପାଇଁ ଆମେ ଗୋଟିଏ ମାଳିକୁ ବି ରଖିଛୁ କାହିକିନା ସିଏ ହିଁ ଯତ୍ନ କରୁଛି ସବୁବେଳେ ସିଏ ହିଁ ଯତ୍ନ ଯତ୍ନ କରୁଛି ଆଉ ସେଗୁଡ଼ିକର ଯତ୍ନ ପାଇଁ ଆମ ଆମ୍ଭମାନଙ୍କର ସମୟ ବି ହଉ ନାହିଁ ସେଇଟା ପାଇଁ ଆମେ ଗୋଟେ ମାଳିଟିକୁ ରଖିଛୁ ସିଏ ହିଁ ଗଛରେ ପାଣି ଦିଏ ସେ ଗଛଟାକୁ ଠିକ୍ ଟାଇମ୍ରେ ସିଏ ହିଁ କାଟୁଛି ସିଏ ହିଁ ସେ ଗଛକୁ ବଢ଼ାଇବା ମାନେ ବଢ଼ାଇବାରେ ସାହାଯ୍ୟ କରିଥାଏ ଆମ ଘରେ ସାନ ଗୋଟେ ନର୍ସରୀ ପରି ଆମେ କରି ରଖିଛୁ ଯେଉଁଠାରେ ବହୁତ ପ୍ରକାର ଆମ୍ବ ଗଛ ଅଛି ତ ସେଇ ଆମ୍ବ ଗଛ ଆମକୁ ବର୍ଷ ବର୍ଷ ଧରି ଆମ୍ବ ଦଉଛି ତ ସେ ଆମେ ବହୁତ ଖୁସି ଆମ ଘରେ ଏତେ ଗଛ ରହିଥିବାରୁ ତ ଆମ ଆମ ପାଖରେ ଏତେ ଗଛ ଅଛି ଯାହାର ଯତ୍ନ ନବାକୁ ଆମେ ଲୋକଟିକୁ ରଖିଛୁ ସିଏ ହିଁ ସବୁବେଳେ ଯତ୍ନ କରେ ଆଉ ଆମେ ଘରେ ନଥିଲା ଟାଇମ୍ରେ ସିଏ ସବୁବେଳେ ସେ ଗଛର ଧ୍ୟାନ ରଖିଥାଏ ସିଏ ସେଇ ଜିନିଷକୁ ମୋ ଯତ୍ନର ସହ ସିଏ ସେଇ ଜିନିଷକୁ ଦେଖିଥାଏ ଗଛ ଗୁଡ଼ିକୁ ଗଛ ଗୁଡ଼ିକର ଗଛ ଗୁଡ଼ିକର ପାଣି ଦେଇଥାଏ ସିଏ ଆମ ଘରେ ଗୋଟେ ବୋରଟିଏ ଅଛି ସେ ପାଣି ଆଣିବା ନବାରେ କିଛି କଷ୍ଟ ନାହିଁ ତ ମାଳିଟି ବହୁତ ସହଜରେ ସେ ଗଛର ଯତ୍ନ ନେଇଥାଏ ତ ଏହି ଏହିଗୁଡ଼ିକୁ ଆମ ଗଛର ଯତ୍ନ ପାଇଁ କାମ ଆସିଥାଏ ଯେମିତି ବହୁତ ପ୍ରକାର ରାସାୟନିକ ସାର ଏଗୁଡ଼ିକୁ ଆମେ ରଖିଛୁ ଗଛର ଯତ୍ନ ପାଇଁ ତ ଗଛ ଗୁଡ଼ିକୁ ଆମେ ଠିକ୍ ଟାଇମ୍ରେ ସାର ଦଉଛୁ ଗଛରେ ଏବଂ ପାଣି ବି ଦଉଛୁ ଆଉ ଆମେ ସେ ଗଛ ଗୁଡ଼ିକୁ ବିକ୍ରୟ ବି କରୁଛୁ